ମୁଁ ତ ପଶୁ ଫାର୍ମରୁ ହିଁ ପଶୁ କିଣିବାକୁ ପସନ୍ଦ କରିବି ଆଉ ମୋ ପାଖରେ ତ ଅଛନ୍ତି ଅନେକ ଗୁଡ଼ିଏ ପଶୁ ଅଛନ୍ତି ଗାଈ ଅଛି କୁକୁର ଅଛି ବିଲେଇ ବି ଅଛି ଆଉ ସେମାନେ ସମସ୍ତେ ବି ଗାଈ ତ ଆମକୁ ବହୁତ ପ୍ରକାର ଲାଭଦାୟକ ଦଉଛି ଏବଂ ଗାଈର ମୂଲ୍ୟ ମୁଁ ତ କିଣିକି ଆଣିଥିଲି ଚାରି ହଜାର ଟଙ୍କାରେ ଆଉ ସେ ତ ମୋତେ କମ୍ ସେ କମ୍ କୋଡ଼ିଏ ହଜାର ଉପରେ ରୋଜଗାର କରି ସାରିଲିଣି ଆଉ ବହୁତ ପ୍ରକାର ଲାଭଦାୟକ ବି ମୁଁ ପାଉଛି ଗାଈ ଠାରୁ